ଯଦିବା ଆମ ମାନଙ୍କର ଅଞ୍ଚଳରେ ବିଭିନ୍ନ ପ୍ରକାର ଆଉ ଡ୍ୟାନ୍ସ ରିଲ୍ ହୁଏ ତଥାପି ଏଥିରେ ମୋର ଏତେ ମନଯୋଗୀ ନାହିଁ ଆଉ ବିଶେଷ କରି ଟି ଭି ସିରିଏଲ ମଧ୍ୟ ମୁଁ ଏତେ ଦେଖିବାର ନାହିଁ ତେଣୁକରି ଏଇଠାରେ ଯେଉଁ ଅଭିନେତ୍ରୀ ଅଭିନୟ କରନ୍ତି ବା ସେମାନଙ୍କର ମୋର ଏତେ ପ୍ରିୟ ନାହିଁ ତେଣୁକରି ମୁଁ କାହାର ଗୋଟିଏ ବ୍ୟକ୍ତିତ୍ୱ ଭାବରେ ଆଉ ମୋ ଜୀବନରେ ମୁଁ ସେମିତି ଗୋଟିଏ ଇଚ୍ଛା ପ୍ରକାଶ କରିନାହିଁ ଯିଏକି ମୋ ପାଇଁ ସିଏ ଏ ପ୍ରକାର କି ମୋ ପାଇଁ ସିଏ ଗୋଟେ ସେପ୍ରକାର ଆଉ ବିଶେଷ କରି ଆମମାନେ ଆମମାନଙ୍କର ଗୋଟେ ପାରମ୍ପରିକ ରୀତି ଅନୁସାରେ ବିଭିନ୍ନ ପ୍ରକାର ନୃତ୍ୟ ଶିଳ ନୃତ୍ୟଶିଳ୍ପ ଏହି ସ୍ଥାନମାନଙ୍କରେ ମାନେ ଯୋଗ ଦେଇକି ସେଥିରେ ହିଁ ଆମମାନେ ଅନେକ ସମୟରେ ଆନନ୍ଦିତ ବା ମନୋରଞ୍ଜନ ପ୍ରକାଶ କରିଥାଉ